ଆମେ ଖେଳିବା ଦ୍ୱାରା ଆମ ଦେହ ବହୁତ ସୁସ୍ଥ ରହିଥାଏ ଆଉ ଆମକୁ ବହୁତ ଖୁସି ବି ଲାଗେ ଯେହେତୁ ଏବେ ଖେଳରେ କିଛି ଭାଗ ନେଇଛିି ମୁଁ ତ ଯଦି କିମ୍ବା କେଉଁଥିରେ ଫାଷ୍ଟ କି ସେକେଣ୍ଡ ହୁଏ ତ ବହୁତ ଖୁସି ଲାଗେ ଆଉ ଯେହେତୁ ପ୍ରତ୍ୟେକଟି ମଣିଷକୁ ଖେଳିବାକୁ ଭାରି ପସନ୍ଦ ଲାଗେ ଆଉ ସେମିତି ମୋତେ ବି ଖେଳ ବହୁତ ପସନ୍ଦ କିଛି ଖେଳରେ କିଛି ଭାଗ ନେବା ମୋତେ ବହୁତ ଭଲ ଲାଗେ ଯେହେତୁ ଖେଳିବା ଦ୍ୱାରା ଆମର ଦେହ ଶରୀର ବହୁତ ସୁସ୍ଥ ବି ରହିଥାଏ ଖେଳିବା ଦ୍ୱାରା ଆମକୁ ବହୁତ କିଛି ମାନେ ମିଳେ ଏକରେ ଆମ ଦେହ ବି ସୁସ୍ଥ ରହିଥାଏ ଦୁଇରେ ଖେଳିବା ଦ୍ୱାରା ଆମକୁ ଯଦି କିମ୍ବା ଫାଷ୍ଟ କି ସେକେଣ୍ଡ ହଉ ବହୁତ ଖୁସି ମିଳି ଥାଏ ତ ସେଇ ଖୁସିରେ ଆମକୁ କ'ଣ ନା ଆହୁରି ଆମର ଶରୀର ବହୁତ ଭଲ ଲାଗେ ଆଉ ଖେଳ କୁଦ ଏସବୁ ତ ସମସ୍ତଙ୍କୁ ପସନ୍ଦ ଯେମିତି ମୋତେ ଖେଳକୁଦ ବହୁତ ପସନ୍ଦ ସେମିତି ଅନ୍ୟମାନଙ୍କୁ ବି ଖେଳକୁଦ ବହୁତ ପସନ୍ଦ